ହଁ ମୁଁ ବିଶ୍ୱାସ କରୁଛିି ଯେ ଟେକ୍ନୋଲୋଜିର ପ୍ରୟୋଗ ସମସ୍ତେ କରିବା ଆବଶ୍ୟକ ସମସ୍ତେ ଟେକ୍ନୋଲୋଜିର ଅଧ୍ୟୟନ କରିବା ଉଚିତ କାରଣ ଆଜିକାଲି ଆଉ ହାତ ଲେଖାରେ ହଉନାହିଁ ଆଜିକାଲି ସମସ୍ତ କାର୍ଯ୍ୟ ଟେକ୍ନୋଲୋଜି ମାଧ୍ୟମରେ ହେଉଛି ଆମେ ଯଦି କୌଣସି ଫର୍ମ୍ ଆବେଦନ କରୁଛେ ତା'ହେଲେ ଖାଲି ଫର୍ମ୍କୁ ଦେଖି ଫିଲଅପ୍ କରିଦେଲେ ହବନି ତାକୁ ଅନଲାଇନ୍ ମାଧ୍ୟମରେ ଟେକ୍ନୋଲୋଜି ମାଧ୍ୟମରେ ଫିଲଅପ୍ କରି ସବମିଟ୍ କରାଯାଉଛି ଏବଂ ଅନେକ କ୍ଷେତ୍ରରେ ଯେମିତିକି ଆମର ଲେବର କାର୍ଡ଼୍ ହେଲା ଭତ୍ତା କାର୍ଡ଼୍ କିମ୍ବା ଅନ୍ୟ ସମସ୍ତ କାର୍ଯ୍ୟ ପାସ୍ବୁକ୍ ଖୋଲିଲେ କି ସମସ୍ତ କାର୍ଯ୍ୟ ଆଜିକାଲି ଇଣ୍ଟରନେଟ୍ ମାଧ୍ୟମରେ ଟେକ୍ନୋଲୋଜି ଦ୍ଵାରା ହିଁ ହଉଚି ସେଥିପାଇଁ ସମସ୍ତଙ୍କୁ ଟେକ୍ନୋଲୋଜିର ବ୍ୟବହାର ଶିଖିବା ନିହାତି ଆବଶ୍ୟକ